ଆମେ ଫସଲକୁ ପଶୁଙ୍କଠାରୁ ରକ୍ଷା କରିବା ପାଇଁ ତାର ଚାଚତୁରପାର୍ଶ୍ଵରେ ବାଡ଼ ଘେରାଇଥାଉ ଏବଂ ଏହାକୁ ଖାଇବା ପାଇଁ ଯଥା ହାତୀ ଗାଈ ଗୋରୁ ଏବଂ ଛେଳି ସବୁ ଆସିଥାନ୍ତି ଯାହାକି ଆମ ଫସଲକୁ ନଷ୍ଟ କରି ବହୁତ କ୍ଷତି କରିଥାନ୍ତି ଏହାକୁ ଆମେ ରୋକିବା ପାଇଁ ଚତୁରପାର୍ଶ୍ଵରେ ଲୋକଙ୍କୁ ଜଗାଇଥାଉ ଏବଂ ହାତୀ ଆସିବା ଫଳରେ ଆ ଲୋକମାନେ ନିଆହୁଳା ଧରି ତାଙ୍କୁ ତଡ଼ିଥାନ୍ତି ଯାହା ଫଳରେ ହାତୀ ଅତ୍ୟଧିକ ନଷ୍ଟ କରି ସେଠାରୁ ପଳାଇଥାଏ ଏବଂ ଗାଈଗୋରୁ ମାନେ ଆସି ସେଇଆ ଫସଲକୁ ଖାଇଦେଇଥାନ୍ତି ଯାହା ଫଳରେ ଆମମାନଙ୍କୁ ବହୁତ ବହୁତ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡ଼େ